ଜୟ ଜଗନ୍ନାଥ ଆମେ ହେଉଛୁ ଓଡ଼ିଆ ଆମ ଭାଷା ହେଉଛି ଓଡ଼ିଆ ଆଉ ଆମ ଓଡ଼ିଆ ଭାଷା ବହୁତ ଆଗକୁ ଯଁ ଆମେ ଚାହୁଁଚୁ ଆଉ ଓଡ଼ିଆ ଭାଷା ଗୁଗଲ୍କୁ ଆସୁ ଓଡ଼ିଆ ଭାଷା ଯେତେ ଶୀଘ୍ର ଗୁଗଲ୍କୁ ଆସିବ ଆମପାଇଁ ସେତେ ଭଲ କାହିଁକିନା ଓଡ଼ିଆ ଲୋକ ବାହାର ଦେଶକୁ ଗଲେ ବହୁତ ଅସୁବିଧାରେ ପଡ଼ୁଛନ୍ତି କାହିଁକିନା ବହୁତ ଲୋକ ଇଂଲିଶ ଜାଣିନାହାନ୍ତି ଇଂଲିଶ ପାଇଁ ବହୁତ ଲୋକ ବାହାର ଦେଶକୁ ଯାଇ ଅସୁବିଧାରେ ପଡ଼ୁଛନ୍ତି ଖାଇବାକୁ ବି ପାଉନାହାନ୍ତି ଓ ମେଡ଼ିକାଲରେ ଗଲେ ଓଡ଼ିଆ ଲୋକ ଇଂଲିଶ କହିପାରୁନାହାନ୍ତି ସେଥିପାଇଁ ଆମେ ଚାହୁଁଛୁ ଓଡ଼ିଆ ଭାଷା ଯେତେ ଶୀଘ୍ର ଗୁଗଲ୍କୁ ଆସିବ ସେତେ ଭଲ ଆମ ପାଇଁ ସେଥିପାଇଁ ଓଡ଼ିଆ ଭାଷାକୁ ଗୁଗଲ୍ରେ ଅଣାଯାଉ